ହାଲୋ ହଁ କଣ ପାଇଁ ଫୋନ କରିଥିଲେ କି କ'ଣ କ'ଣ ଜିନିଷ ଦରକାରେ ଚାଉଳ ତ ଏଇଲେ ତିରିଶି ବତିଶି ଚାଲିିଛି ଆଉ ହଉ ଗୋଟେ ଚାଉଳ ଅଛି ବୟାଳିଶ ଆଉ ସେଇଟା କୋଉ ଚାଉଳଟା ନେବେ ଅଛି ତମେ ଆସିଲେ ଦୋକାନକୁ ସିନା ତମେ ଜାଣିପାରିବ ଯେ କୋଉଟା କେତିକି ରେଟ୍ ଅଛି ତମେ ଦେଖିଲେ ଜାଣି ନେବ ନା କେମିତି ନବ ମାସ ସବୁ ଡାଲି ଚାଉଳ ତେଲ ଲୁଣ ଏଇ ମଟର ବୁଟ ସବୁ ଗ୍ରୋସରୀ ଜିନିଷ ମାନେ ସବୁ ଜିନିଷ ଅଛି ମୋର ଆଉ ଭେରାଇଟି ଜିନିଷ ଅଛି ନବ ଆଉ କଣ କ'ଣ କହିଲେ ପରିବା ବି ସାଇଟ୍ ଦୋକାନରେ ଅଛି ସବୁ ଝୁଡ଼ଙ୍ଗ ପିଆଜ ସେ ଯୋଉ ଆଳୁ ସବୁ ଜିନିଷ ଅଛି ଯାହା କହନ୍ତୁ ମାନେ ଦରକାରେ ପରିବା ଯେତିକି ତମର ଆଭେଲେବୁଲ ଦରକାରେ ସବୁ ଜିନିଷ ମିଳିବ ଆଜ୍ଞା ହୁଁ

ହଁ ଆସ ମୁଁ ଦେଖିକି ତମକୁ ରେଟ୍ ସେଇ ଅନୁସାରେ ପକେଇବି ଆଉ ମାନେ ଅଧିକା ନେଲେ ତମେ ଅଧିକା ଯଦି ନବ ମୁଁ କିଛି ଯୋଉ ଟଙ୍କେ କି ଦି ଟଙ୍କା କାଟିବା ପାଇଁ କହିବି କହିବ କାଟିବି ଆଉ କ'ଣ ଯଥା ରେଟ୍ରେ ଦେବି ଆଉ କ'ଣ ଆସ ହଉ ରଖୁଛି ରଖୁଛି ହଉ